ମୋର ଏକ ପ୍ରିୟ ଫଟୋଗ୍ରାଫ ହିସାବରେ ଗୋଟିଏ ଫଟୋ ମୋତେ ବେଶି ଆକୃଷ୍ଟ କରିଥାଏ ଯାହାକି ବର୍ଷା ସମୟରେ ଏକ ଛିଣ୍ଡା ଦରଦରା ଘରର ଫଟୋଟିଏ ମୁଁ ଉଠାଇଥିଲି କାରଣ ଏହା କାହାଣୀର ଏକ ପଛରେ ଏକ ରହସ୍ୟ ଥାଏ କାହିଁନା ଏକ ଯେତେବେଳେ ଏକ ଦରିଦ୍ର ଲୋକର କୌଣସି ଏକ ପଛରେ କୌଣସି ଏକ ସହାୟକ ପାଇଁ କିଛି ସରକାରଙ୍କ ପକ୍ଷରୁ ମିଳିନଥାଏ ଏବଂ ସେ ନିଜେ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼େ ସେତେବେଳେ ତା ପାଖରେ ଏକ ଛାତ ଘର କିମ୍ବା ପକ୍କା ଘର କରିବା ପାଇଁ ତା ପାଖେ ସମ୍ବଳ ନଥାଏ ଯାହା ଦ୍ଵାରା ତା'ର ଚାଳ ଛପର ଘରଟି ଅତି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ଅବସ୍ଥାରେ ବର୍ଷା ସମୟରେ କେମିତି ତା ଘରକୁ ପାଣି ପଶିଯାଇଥାଏ ସେ ଯେମିତି ସୁବିଧା ପାଇପାରେ ନାହିଁ ଏବଂ ଅସୁବିଧାରେ ସମ୍ମୁଖୀନ ହୋଇଥାଏ ଘର ଦୁଆରେ ପାଣି ପଶିବା ଦ୍ୱାରା ସେ ବାହାରେ ଆସିକି କୌଣସି ଏକ ଗଛ ସ୍ଥାନରେ କିମ୍ବା ହେଉ କିମ୍ବା ଏକ ଷ୍ଟାଣ୍ଡ ଷ୍ଟାଣ୍ଡ ପାଖରେ ଆସିକି ଆଶ୍ରୟ ନେଇଥାଏ ସେହି ଫଟୋଟି ମୋତେ ବହୁତ ଆକୃଷ୍ଟ କରିଥିଲା ଏବଂ ମୁଁ ସେହି ଫଟୋଟିକୁ ଉଠାଇ ମୁଁ ନିଜକୁ ଏକ ମାନେ ଫଟୋଗ୍ରାଫର ଉଠାଇବାରେ ନିଜକୁ ଧନ୍ୟ ମନେ କରୁଛି ଏବଂ ସେ ଫଟୋଟି ବହୁତ ଆକୃଷ୍ଟ ହୋଇଅଛି